ଆମର ଗୋଟେ ଫ୍ୟାନ କାଣିବାର ଥିଲା ଆଉ ମତେ ସମସ୍ତେ କହିଲେ ଯେ ଆଲୋକ ଭାଇ ଦୋକାନ ରେ ଭଲ କମ୍ପାନୀର ଫ୍ୟାନ ମିଳିବ ମୁଁ ସେଥିପାଇଁ ଆଲୋକ ଭାଇ ଦୋକାନକୁ ଗଲି ଆଉ ଆଲୋକ ଭାଇ କି ଯାଇକି ପଚାରିଲି ଯେ ଆଉ କମ୍ପାନୀ ଭଲ କମ୍ପାନୀର ଫ୍ୟାନର ନାଁ କ'ଣ କ'ଣ କେମିତି ପଡ଼ୁଛି ଭଲ ପଡ଼ୁଛି ନା ସେ ମତେ କହିଲେ ଯେ ହଁ ବାଜାଜ କମ୍ପାନୀ ଫ୍ୟାନଟା ସମସ୍ତେ ନଉଛନ୍ତି ଭଲ ପଡ଼ୁଛି ଆଉ ଏଇ କମ୍ପାନୀଟା ନେ ଭଲ ପଡ଼ିବ ଆଉ ମୁଁ ସେଥିପାଇଁ ଆଲୋକ ଭାଇ ଦୋକାନ ଗଲି ବାଜାଜ କମ୍ପାନୀ ଫ୍ୟାନଟା ଧରିକି ଆସିଲି ଆଉ ଘରେ ଲଗେଇକି ବି ଦେଖିଲି ଲଗେଇକି ଦେଖିଲାରୁ ସେଇଟା ଭଲ ବି ପଡ଼ିଲାନି ଆଉ ସେଥିପାଇଁ ମୋର ଶୀଘ୍ର ଫ୍ୟାନଟା ଖରାପ ହେଇଗଲା ଆଉ